ମୁଁ ଲୁଗାସଫା ଗୁଣ୍ଡ କିଣିଥିଲି ଏହାର ଭଲ ଗୁଣ ଗୁଡ଼ିକ ହେଲା ଏଥିରେ ଭଲ ଲୁଗା ସଫା ହୋଇଥାଏ ଏହାର ଦାମ ମଧ୍ୟ କମ ଏବଂ କମ ଗୁଣ୍ଡରେ ଅଧିକ ଲୁଗା ସଫା ହୁଏ